ହଁ ଯୋଗାଯୋଗ କରିବାକୁ ଯୋଗାଯୋଗ କରିବାକୁ ଏକ ଅନୁବାଦ ବ୍ୟବହାର କରିଛିି ଏହା ଏହା ଆମକୁ ବିଭିନ୍ନ ପ୍ରକାରର ଭାଷା ଭାଷା ଶିଖେଇଥାଏ ଏବଂ ଏହା ଏହି ଭାଷା ସୁବିଧାରେ ଏହି ଭାଷା ବ୍ୟବହାର କରି ଦେଶ ବିଦେଶର ଲୋକମାନଙ୍କ ସହିତ ଯୋଗାଯୋଗ ମଧ୍ୟ କରି କରି ହେଇ କରିହୁଏ ଏବଂ ବିଭିନ୍ନ ସମୟରେ ଏହା ଦରକାର ଦେଇଥାଏ ଏହି ଭାଷା ଏବଂ ସୁବିଧା ମଧ୍ୟ ହେଇଥାଏ ଭାଷା ଶିଖିବା ମାଧ୍ୟମରେ ଭାଷା ଶିଖିବା ମାଧ୍ୟମରେ ଉପକଥନ ମଧ୍ୟ ତାଙ୍କ ସହିତ ହୋଇ ହୋଇଥାଏ ଏବଂ ଅସୁବିଧା ସମୟରେ ଏହାସୁବିଧା ମଧ୍ୟ ପର୍ଯ୍ୟାପ୍ତ ସମୟରେ ସୁବିଧା କରିଥାଏ ଏହି ଏହି ଭାଷା ମାଧ୍ୟମରେ ଆମେ ଗୋଟିଏ ଲୋକଙ୍କୁ ତାଙ୍କ ଭାଷା ସହିତ ମଧ୍ୟ କଥୋପକଥନ ହେଇପାରେ ହେଇପାରି